ହ୍ୟାଲୋ ହ୍ୟାଲୋ ହଁ ହଁ ହଁ ଦୋକାନ ତ କରିଛି କାହିଁକି ଦେଇପାରିବି ନାହିଁ କି ହଁ ତୁଳା ତ ପଇଁତିରିଶ ଚାଳିଶ ଭିତରେ ଅଛି ଆଉ ଆପଣଙ୍କର ତ ବହୁତ ସାମାନ୍ ଦରକାର ନା ହଁ ହେଲେ ଯେତିକି କହୁଛନ୍ତି ଇଏ ପାଖାପାଖି ଦଶ ପନ୍ଦର ହେଇଯିବ ପରି ଲାଗୁଛି ପନ୍ଦର ତୁଳା ହାଇ କ୍ୱାଲିଟିର ଅଛି ମିଡ଼ିୟମର ଅଛି ଲୋର ଅଛି ଠିକ୍ ଅଛି ମ୍ୟାଡ଼ମ୍ ଆପଣ ଆସି ଦେଖି କରି ଟେଷ୍ଟ୍ କରି ପାରନ୍ତି ଆପଣ ଆସିକି ଦେଖିକି ଚଏସ୍ କରି ପାରିବେ ମୋ ଦୋକାନରୁ ହଁ ଆପଣ କାଲି ଆସନ୍ତୁ ଆପଣଙ୍କର ସୁବିଧା ଅନୁସାରେ ମୋତେ ଫୋନ୍ କରି ଆସିବେ ରୂପାର ଏଇଟି ମୂର୍ତ୍ତି ବନାଇ ପାରିବି ଯେତକି କହିଲେ ସବୁ କିଛି ବନାଇବି ତା'ଠୁ ପୁଣି ଆହୁରି ଆପଣଙ୍କର ଆହୁରି ଅଧିକ କ'ଣ କ'ଣ ଅଲଗା ଅଲଗା ଭେରାଇଟିର ଦରକାର କି ହଁ ରୂପାର ଚେନ୍ ବନାଇ ପାରିବି ପୁଣି ଆଉ ଏ ମୁଦି ବନାଇ ପାରିବି ତା'ପରେ ଇଏ ଝୁଣ୍ଟିଆ କହି ନାହାନ୍ତି ଝୁଣ୍ଟିଆର ବନାଇବି ଅନେକ ପ୍ରକାରର ହଁ ଜାଣିଛି ହଉ ହଉ ହେଲେ ଆପଣ ଯଦି ଆସିବାର ଅଛି ମୋତେ କଲ୍ କରି ଆସିବେ ଆଉ

ଆଡ଼ଭାନ୍ସ ତ ଦରକାର ଏକା ନା ମ୍ୟାଡ଼ାମ୍ ଆପଣଙ୍କର ବହୁତ ଜିନିଷ ଦରକାର ନା ଠିକ୍ ଅଛି ଆପଣ ଯେତେବେଳେ ଦୋକାନରେ ଆସିବେ ନା ସେ ସମୟରେ ଦେଇ ଦେବେ ବାକି ସବୁ ହେଲା ପରେ ହଁ ହଁ ହଉ ମ୍ୟାଡ଼ାମ୍ ଧନ୍ୟବାଦ